ସାମ୍ପ୍ରତିକ ଘଟଣା ଭିତରୁ ରଥଯାତ୍ରା ହେଉଛି ଅନ୍ୟତମ ରଣପୁରରେ ରଥଯାତ୍ରା ଫେମସ୍ ଯାତ୍ରା ହୋଇଥାଏ ଏଠାରେ ବହୁତ ଜାଗାରୁ କି ନା ଲୋକ ଆସିକି ଗୋଟିଏ ଜାଗାରେ ଏକଜୁଟ ହେଇଥାନ୍ତି ବିଭିନ୍ନ ପ୍ରକାରର ଦୋକାନ ବଜାର ପଡ଼ିଥାଏ ଠାକୁର ତିନି ଠାକୁରଙ୍କର ରଥ ଭିଡ଼ା ହୋଇଥାଏ ଠାକୁର ଯାଆନ୍ତି ମାଉସୀ ମା' ମନ୍ଦିରକୁ ବୁଲିବା ପାଇଁ ବାହୁଡ଼ା ଯାତ୍ରା ମଧ୍ୟ ହୋଇଥାଏ ସୁନା ବେଶ ଲକ୍ଷ୍ମୀ ନାରାୟଣ କଳି ଯାହା ସବୁ ଅଛି ରଥଯାତ୍ରା ପୁରୀରେ ଯେମିତି ପାଳନ କରାଯାଏ ରଣପୁର ଏରିଆରେ ମଧ୍ୟ ସେହି ଭଳି ପାଳନ କରାଯାଏ ରାଜା ଅଛନ୍ତି ରଣପୁର ରାଜା ଆସନ୍ତି ଠାକୁରଙ୍କୁ ଓ ଛେରା ପହଁରା କରନ୍ତି ଠାକୁରଙ୍କର ପହଣ୍ଡି ବିଜେ ହୁଏ